ବର୍ତ୍ତମାନ ଭାରତ ବର୍ଷରେ ଶିକ୍ଷା ଓ ବାଣିଜ୍ୟ ଓ ପରିବହନ ଭଳି କ୍ଷେତ୍ରରେ ଭାରତ ବହୁତ ଉନ୍ନତି ଓ ବିକାଶ ପଥରେ ଆଗେଇ ଯାଇଛି ଭାରତ ବିଗତ କିଛି ବର୍ଷରେ ବହୁତ ବିକାଶ ଓ ଉନ୍ନତି କରିଥିବାରୁ ତାହା ଆର୍ଥିକ ଭାବରେ ବହୁତ ସୁଦୃଢ଼ ହୋଇଯାଇଛି ଏହା ଫଳରେ ଲୋକମାନଙ୍କ ରହଣି ଓ ଖାଦ୍ୟ ପାନୀୟ ବ୍ୟବସ୍ଥାରେ ବହୁତ ପ୍ରକାର ସାହାଯ୍ୟ ଓ ସହଯୋଗ ହୋଇଅଛି